ଓଲା ଗାଡ଼ିକୁ ମୁଁ ଫୋନ କରୁଛି ମୋର ସାଙ୍ଗ ପିକନିକ୍ରେ ଯାଇଥିଲେ ଆପଣ ଗାଡ଼ି ନେଇ ଆପଣଙ୍କର ଗାଡ଼ିର ଡ୍ରାଇଭର୍ ଠିକ୍ ସେବା ଚାଳନା ମଧ୍ୟ ଅତି ସୁନ୍ଦର ନିରାପଦ ତେଣୁ କରି ସେଇ ଗାଡ଼ିକୁ ମୁଁ ବ୍ୟବହାର ଭଡ଼ା ଆକାରରେ ନେବାକୁ ଚାହୁଁଛି ମୁଁ ପିକନିକ୍ ଯିବି ତେଣୁ କରି ଆପଣ ଗାଡ଼ିକୁ ମୋତେ ସେବାରେ ଲଗାଇଲେ ମୁଁ ପିକନିକ୍ ଚାରି ଦିନ ପରେ ଯିବାକୁ ଚାହୁଁଛି